ସାର୍ ମୁଁ ବାବା ବୁଢ଼ା ବାବା ମାଁଙ୍କର ଆଧାର କାର୍ଡ଼ଟା

ହଁ କେବେ କେବେ

ମାନେ ବାବା ମାଁଙ୍କୁ ଧରିକି ଆସିବାକୁ ପଡ଼ିବ କି

ହଁ ଦୁଇ ଜଣଙ୍କର ହେବ ତାହେଲେ କେତେ କେତେ ଟଙ୍କା ଲାଗିବ ତାହେଲେ ଆମେ ଯିବୁ

ହଉ ତାହେଲେ